କ'ଣ ଯେ ଆମେ ବର୍ତ୍ତମାନ ପଶୁମାନେ ସୁସ୍ଥ ଅଛନ୍ତି ମୁଁ କେମିତି ଜାଣୁଛେ ନା ତାର ସ୍ୱାସ୍ଥ୍ୟ ପରୀକ୍ଷା କରୁଛେ ତାର ଖାଦ୍ୟ ପାନୀୟ ଏସବୁ ଜିନିଷ ରହିଛି ଯଦି ଆମେ ଗୋରୁଟି ଆମର ଯେମିତି ପଶୁଟି ଖାଇବା କଥା ସେମିତି ଠିକ୍ ଭାବରେ ଖାଇଲା ତାହେଲେ ତା'ର ସ୍ୱାସ୍ଥ୍ୟ ଠିକ୍ ଅଛି କାହିଁକିନା ତାକୁ ପ୍ରତି ଦୁଇ ମାସ ତିନି ମାସରେ ତା'ର ଚେକଅପ୍ କରାଯାଉଛି ପରୀକ୍ଷା କରାଯାଉଛି ଏବଂ ତାର ଭିଟାମିନ୍ସ କ୍ୟାଲସିୟମ ଏସବୁ ଜିନିଷ ତାକୁ ଦିଆଯାଉଛି ଯାହାଦ୍ୱାରା ସେ ରୋଗରୁ ମୁକ୍ତ ରହିପାରେ ଏବଂ ପ୍ରତି ତିନି ମାସରେ ଥରେ ତାର ଟୀକାକରଣ କରାଯାଉଛି ଟୀକା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବର୍ତ୍ତମାନ ସଂକ୍ରମତି ହେଲାଣି ଗୋରୁଟି ଧର ବାହାରକୁ ବନ୍ଧା ହେବାକୁ ଗଲା ତେଣୁ ବାହାରୁ ସଂକ୍ରାମିତ ହେଇ ଆସିବେ ତେଣୁ ସେଥି ସକାଶେ ତାର ବିଭିନ୍ନ ପ୍ରକାର ଟୀକା ଆସୁଛି ସେ ଟୀକା ଆମେ ତାକୁ ଦେଇ ରୋଗ ରୋଗମୁକ୍ତ କରିପାରୁଛୁ ଏମିତି ଦେଖନ୍ତୁ ତାହେଲେ ଏମିତି ବିଭିନ୍ନ ପ୍ରକାର ଅଛି ଯେଉଁଟାକ ଅଛି ଥାଇଲାଶିଷ ରୋଗ ଅଛି ସେ ରୋଗଟି ଅନ୍ୟ ଗୋଟେ ପଶୁରୁ ଅନ୍ୟ ଗୋଟେ ପଶୁ ଆସିପାରେ ଆଉ ଏବେ ନୂଆ ଗୋଟେ ପ୍ରକାର ରୋଗ ବି ଆସୁଛି ଏବେ ବିଭିନ୍ନ ପ୍ରକାର ସଂକ୍ରମିତ ହେଇଯାଏ ଧରନ୍ତୁ ଗୋଟେ ପଶୁ ଚରିବାକୁ ଗଲା ତାର ନିଶ୍ୱାସ ସଂସ୍ପର୍ଶରେ ସେ ସଂକ୍ରମିତ ହୋଇ ଅଲଗା ଗୋଟେ ରୋଗ ବି ହେଇପାରୁଛି ଏହାଦ୍ୱାରା ବିଭିନ୍ନ ପ୍ରକାର ଅସୁବିଧା ବି ଆମେ ସମ୍ମୁଖୀନ ହେଇପାରୁଛେ